ହଁ ଏପରି ଏକ ପୁସ୍ତକ ହେଲା ଏକାଦଶସ୍କନ୍ଦ ଭାଗବତର ଯାହାକି ଉଁ ବୟସ ଅନୁସାରେ ପଢ଼ିବା ଦ୍ୱାରା ବୁଝିହୁଏ ନାହିଁ ଓ ସେହାର ଯେଉଁ ସଂସ୍କରଣ ଗୁଡ଼ିକ ଅତି ଉଚ୍ଚକୋଟିର ଏହାକୁ ସାଧାରଣ ଭାବରେ ବସି ପଢ଼ିବା ମୋ ପକ୍ଷେ ଅସମ୍ଭବ ଥିଲା ଆଉ ବହିଟି ବହୁତ ବଡ଼ ଯାହାକୁ କି ମୁଁ ପଢ଼ି ଠିକ୍ସେ ତାହାର ଅର୍ଥ ମଧ୍ୟ ବାଛି ପାରିଲି ନାହିଁ ସେଥିପାଇଁ ମଧ୍ୟ ବୁଝିପାରିଲିନାହିଁ ସେଥିପାଇଁ ମୁଁ ବହିଟିକୁ ପଢ଼ି ପାରିଲିନାହିଁ ଓ ବହୁତ ଅସୁବିଧାରେ ସମ୍ମୁଖୀନ ହେଲି